ବିଭିନ୍ନ ଲେଖାରୁ ମୁଁ ଦେଖିଲି ଯେ ବହୁତ ଲୋକ କିଛି କିଛି ସଂଗ୍ରହ କରି ଆଲବମ୍ କରୁଛନ୍ତି ତେଣୁ ମୁଁ ଭାବିଲି ମୁଁ କିଛି ପୁରୁଣା ଷ୍ଟାମ୍ପ ସ ମୁଦ୍ରା ସଂଗ୍ରହ କରି ଡାଇରୀରେ ରଖିବି ଏହା ମୋର ଇଛାକୁ ପୁରଣ କରି